ତ ଆମେ ଚାଉଳ ଜାତୀୟ ପାଖରୁ ଧାନ ଶସ୍ୟ ପାଖରୁ ଯେକୌଣସି ଦିନରେ ଆମେ କୃଷି କ୍ଷେତ୍ରରେ ପ୍ରଧାନିତ ହୋଇଥାଉ କୃଷି ଯେହେତୁ ଆମର ଚାଷକୂଳ ହେଲା ଆମର ମୂର୍ତ୍ତି ଆମେ ଚାହୁଳ ହଉ ଡାଲି ଜାତି ହଉ ତୈଳବିଜ ହଉ ଝୋଟ ନଡ଼ିଆ ହଲଦି ଶସ୍ୟ ବିଭିନ୍ନ ଉପରେ ପନିପରିବା ଫସଲ କରିଥାଉ ଓ ଆମେ ତାକୁ ବହୁ ଯତ୍ନ ସହିତ ଅମଳ କରି ଓ ତାକୁ ରୋପଣ କାର୍ଯ୍ୟରେ ବହୁ ନିୟୋଜିତ କରିଥାଉ ଆମେ ହଳ ଦ୍ୱାରା ଗାଡ଼ି ଆଗେ ମାଟିକି ହଳ କରୁ ତାପରେ ମାଟି ପାଗ ହେଲା ପରେ ତା ପରେ ଚାରା ରୋପଣ କରିଥାଉ ଯେମିତି ଆମର ଧାନରୁ ଚାଉଳ ହଉଛି ଡାଲି ଜାତୀୟ ମୁଗ ହରଡ଼ ବିରି କୋଳଥ ମାଣ୍ଡିଆ ଆଦି ମଟର ସୋଲା ଆଦି ବହୁ କିଛି ଶସ୍ୟ ଡାଲି ଜାତୀୟ ଅଛି ତୈଳ ବିଜ ସୂର୍ଯ୍ୟମୁଖୀ ଆଉ ବାଦାମ ଏଇସବୁ ଜିନିଷରୁ ବହୁ ତୈଳବିଜ ତୈଳ ତିଆରି କରାଯାଇଥାଏ ଝୋଟ ଆମେ ସାଧାରଣତଃ ଝୋଟ ଯିଏ କାଉରିଆ ଯେଉଁ ଆମର ନଳିତାରୁ ଚାଷ କରାଯାଏ ଅଷାଢ଼ ମାସରେ ସିଏ ତାକୁ ନଈରେ ପଚେଇକିରି ତାକୁ ବାଡ଼େଇକି ରୋପାନ୍ତରଣ କରିକିରି ତାକୁ ଯେଉଁ ଝୋଟ ହେଇଥାଏ ଝୋଟକୁ ଶୁକେଇ ଶାକେଇ ଭଲସେ ଝୋଟ ରୂପାନ୍ତରଣ ହେଇ ଝୋଟ ବହୁ କାର୍ଯ୍ୟ ଇଏ ଲାଗିଥାଏ ନଡ଼ିଆ ସେମିତି ଗଛରେ ଫଡ଼ି ନଡ଼ିଆ ଇଏ କରିଥାଏ ହଳଦୀ ଚାଷ ସିଏ ସେମିତି ମାଟିରେ ରୋପଣ କରିଥାଏ ପନିପରିବା ଚାଷ ଜାତି ଆଦି ସବୁ ଏଇସବୁ ଦିଗରେ ଆମେ ବହୁ ଚାଷୀ ହିସାବରେ ବହୁ ପରିବର୍ତ୍ତନ କରିଛୁ ଓ ଚାଷ ସେମିତି କରିଚାଲିଛୁ